ହଁ ମୁଁ ଆମ ସମ୍ପ୍ରଦାୟ ବାହାରେ ଭ୍ରମଣ କରିବାକୁ ଯାଇଛି ତାହାର ସେ ଜାଗାର ନାମ ହେଉଛି ଆନ୍ଧ୍ରପ୍ରଦେଶ ଯେଉଁଠାରେ କି ମୁସଲମାନ ମାନେ ବହୁତ ଥାଆନ୍ତି ସେମାନେ ଏବଂ ମୁଁ ଗୋଟିଏ ଓଡ଼ିଆ ଓଡ଼ିଶାରୁ ଯାଇଛି ସେଠାରେ ମୋତେ ବହୁତ ଭେଦଭାବରେ ଦେଖନ୍ତି କାରଣ ମୁଁ ଯେବେ ମନ୍ଦିର ଯାଏ ସେମାନେ ମସଜିଦ ଯାଆନ୍ତି ସେଥିପାଇଁ ସେମାନଙ୍କର ଚାଲିଚଳନ ମୋ ଚାଲିଚଳନରେ ବହୁତ ପାର୍ଥକ୍ୟ ଥାଏ ସେଥିପାଇଁ ସେମାନେ ଆମମାନଙ୍କୁ ବହୁତ ଘୃଣା କରନ୍ତି ଏବଂ ଓଡ଼ିଶାର ଲୋକମାନେ କଳା କହି ଆମକୁ କେତେ ପ୍ରକାର ନାନା ପ୍ରକାର କଥା କହିଥାନ୍ତି ଆମକୁ ପରିହାସ କରିଥାନ୍ତି ଯାହାକି ଆମକୁ ବହୁତ କଷ୍ଟ ଦେଇଥାଏ ଏହିପରି ଭେଦଭାବ ଦେଖାଯାଏ ଆମ ସମ୍ପ୍ରଦାୟର ବାହାରେ